ସରକାରୀ ଡାକ୍ତରଖାନା ଗୁଡ଼ିକ ଭଲ କିନ୍ତୁ ସେ ଜାଗାରେ ଠିକ ସମୟରେ ଠିକ ଜିନିଷ ଗୁଡ଼ିକ ପହଞ୍ଚାଇ ଯାଇପାରୁନି ତେଣୁ ରୋଗୀମାନେ ସେଠାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ଘରୋଇ ଡାକ୍ତରଖାନା ଗୁଡ଼ିକରେ କିଛିନାହିଁ ମାତ୍ର ଆମ ଆମପରି ମିଡ଼ିଲ୍ କ୍ଲାସ୍ ଲୋକମାନେ ଗୁଡ଼ିକ ସେ ସେ ଜିନିଷ ଗୁଡ଼ିକ ତାଙ୍କ ଦ୍ୱାରା ହେଇପାରିବ ନାହିଁ ଏତେ ଗୁଡ଼ିଏ ଟଙ୍କା ଏବଂ ତାର ଭଡ଼ା ପଇସା ଭରିବା ପାଇଁ ସେମାନଙ୍କ ପାଖରେ ସମାନ ମାଧ୍ୟମରେ ଅର୍ଥ ଗୁଡ଼ିକ ନଥିବ ତେଣୁ ଏହିପରି ଲୋକମାନଙ୍କ ପାଇଁ ସରକାରୀ ଡାକ୍ତରଖାନା ଗୁଡ଼ିକ ହିଁ ବହୁତ କିଛି ତେଣୁ ସରକାରୀ ଡାକ୍ତରଖାନା ଗୁଡ଼ିକ ଲୋକମାନଙ୍କ ପାଖରେ ଠିକ ସମୟ ଠିକ ସୁବିଧା ସୁଯୋଗ ଦେଇପାରିବ ଏବଂ ଠିକ ଡକ୍ଟରମାନେ ସେହି ଜାଗାରେ ପହଞ୍ଚିପାରିବେ ମାନେ ଏଠାର ଡାକ୍ତରଖାନା ମଧ୍ୟ ବହୁତ ବଢ଼ିଆ ଡେଭଲପମେଣ୍ଟ ହେବ ଚାରିଆଡ଼ର ଲୋକମାନେ ଆସି ସେଠାରେ ଚିକିତ୍ସିତ ହେଇପାରିବେ ତେଣୁ ସରକାରୀ ଡାକ୍ତରଖାନା ଗୁଡ଼ିକ ପାଖରେ ସୁବିଧା ସୁଯୋଗ ଯୋଗେଇବା ପାଇଁ ସରକାରଙ୍କ ପାଖରେ ବିନୀତ ଅନୁରୋଧ କରାଯାଉଛି ଘରେଇ ଡାକ୍ତରଖାନା ମଧ୍ୟରେ ପାର୍ଥକ୍ୟ ଏହିକି ଯେ ସେଠାକାର ପଇସା ବହୁତ ହେଇଛି ଆମ ଭଳି ମିଡ଼ିଲ୍ କ୍ଲାସ୍ ଲୋକମାନେ ସେଠାରେ ଚିକିତ୍ସିତ ହେଇପାରିବେ ନାହିଁ